ଆମ ଭାରତକୁ ଆଗ ସମୟରେ ଇଂରାଜୀ ଶାସକମାନେ ଶାସକ କରୁଥିଲେ ସେ ସମୟରେ ଆମେ ଭାରତବାସୀମାନେ ସ୍ଵାଧୀନତା ନଥିଲୁ ଆମେ ବହୁତ କଷ୍ଟରେ ଏବଂ ବହୁତ ସମୟ ପରେ ସ୍ଵାଧୀନତା ହାସିଲ କରିଛୁ ଉଣେଇଶ ଶହ ସତଚାଳିଶ ମସିହାରେ ଆମର ଆମ ପାଇଁ ଗର୍ବିତ ଐତିହାସିକ ମୁହୂର୍ତ୍ତ ଏହା ଯେ ଆମର ମାଲକାନଗିରି ଡିଷ୍ଟ୍ରିକ୍ରେ ବିମାନ ବନ୍ଦୀ ହୋଇ ଚାଲିଛି ମୋର ଅସାଧାରଣ ସ୍ଵାଧୀନ ସଂଗ୍ରାମୀଙ୍କ ନାମ ହେଉଛି ଜବାହାରଲାଲ ନେହେରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ମହାତ୍ମା ଗାନ୍ଧୀ